ଆମର ଉଦ୍ବେଗ ଆଉ ଆତ୍ମସନ୍ଦେହ କେମିତି ଜାଣିବା ଲୋକଙ୍କ ଦ୍ଵାରା ଆମେ ଚୁପ୍ଚାପ୍ ରହିଗଲେ ଆମେ ଜାଣିପାରୁ ଓ ଆପଣଙ୍କର ସନ୍ଦେହ ଆମକୁ ହୁଏ ମୁକାବୁଲା କରିବାକୁ ଆମକୁ ସୁବିଧା ହୁଏ ଆପଣ ଆମର ସୁବିଧା ଦେଖି ଆମେ ଜାଣିପାରୁ ଓ କେବେ ଅନୁଭବ କରୁଛନ୍ତି କି ହଁ ଆମେ ଅନୁଭବ କରିଛୁ ଆମର ରଚନା ଆମେ ଲେଖୁ କିନ୍ତୁ ଆମର ରଚନା ମଧ୍ୟ ପସନ୍ଦ ଲୋକଙ୍କ ପସନ୍ଦ ନ ହୋଇପାରେ କିନ୍ତୁ ମୋ ସ୍ୱାମୀ ମୋତେ ପ୍ରଶଂସା କରନ୍ତି କିନ୍ତୁ ସେମାନଙ୍କର ମୋର ଭଲ ନ ହୋଇଥିଲେ ମଧ୍ୟ ଭଲ ହୋଇଛି ବୋଲି କୁହନ୍ତି ତ ସମର୍ଥନ କରନ୍ତି ଆଉ ହଁ ମୁଁ କେବଳ ମୋ ସ୍ୱାମୀଠାରୁ ମତାମତ ପାଇଛିି ଯେ ଭଲ ହୋଇଛି କିନ୍ତୁ ଭଲ ନ ହୋଇଥିଲେ ବି ଭଲ ହୋଇଛି ବୋଲି କୁହନ୍ତି ତେଣୁ ଆପଣ ମୋତେ ସେଥିପାଇଁ ବହୁତ ଭଲ ଲାଗେ ଆଉ ମୋର ମୁଁ ବହୁତ ଖୁସି ହୁଏ ଆମର ଯଥେଷ୍ଟ ମତାମତ ମିଳିଛି ମୋ ସ୍ଵାମୀ ପାଖରୁ